ଆମ ଅଞ୍ଚଳରେ ଜମି କିଣା ବିକା ସମୟରେ ବହୁତ ଗୁଡ଼ିଏ ଅସୁବିଧା ଓ ଆଇନଗତ ସମସ୍ୟା ଦେଖାଯାଏ ଯେମିତିକି ଯଦି ଜଣେ ଜମି କିଣିବାକୁ ଚାହିଁବ ତେବେ ସିଏ ଆର ଆଇ ଅମିନଙ୍କୁ ଡାକି ଜମି ମାପ କରି ଜମିର ପରିମାଣ ଠିକ୍ କରିଥାଏ କୋର୍ଟରୁ ପେପର ଆଣି ଷ୍ଟାମ୍ପ ପେପର ଆଉ କୋର୍ଟର ପଇସା ଆଣି ମୁଁ ଜମି କିଣୁଛି ବୋଲି ରାଜିନାମା ଦେବାକୁ ପଡ଼େ ବହୁତ ଗୁଡ଼ିଏ ଦସ୍ତାବିଜ ଓ ପ୍ରମାଣ ପତ୍ର ଦେବାକୁ ପଡ଼େ ଆଉ କେତେ ସମୟରେ ଲାଞ୍ଚ ମଧ୍ୟ ଦେବାକୁ ପଡ଼େ ଏହି ସମସ୍ୟା ଗୁଡ଼ିକ ଜମି କିଣିବା ବେଳେ ଦେଖାଯାଏ